ମୁଁ ଯେତେବେଳେ ଦଶମ ଶ୍ରେଣୀ ପାସ୍ କଲି ସେତେବେଳେ ମୋର ଇଚ୍ଛା ଥିଲା ଗାଁ ପାଖ କଲେଜ୍ରେ ପାଠ ପଢ଼ିବା ପାଇଁ କିନ୍ତୁ ମୋ ବାବାଙ୍କର ଇଚ୍ଛା ଥିଲା ମୁଁ ଭଲ ପାଠ ପଢେ ସେଥିପାଇଁ ଭୁବନେଶ୍ଵରରେ ପଢ଼ାଇବା ପାଇଁ ଚାହୁଁଥିଲେ କିନ୍ତୁ ମୁଁ ଭୁବନେଶ୍ଵରରେ କାହାକୁ ଚିହ୍ନି ନଥିଲି ସେଥିପାଇଁ ମୋତେ ଅସୁବିଧା ହେବ ବୋଲି ମୁଁ ବାପାଙ୍କୁ ମନା କରୁଥିଲି କିନ୍ତୁ ସେହି ସମୟରେ ମୁଁ ମୋର ସ୍କୁଲ୍ ସାର୍ଙ୍କୁ ପଚାରି ବୁଝିଲି ସେ ମତେ ବାପା କହୁଥିବା କଥାକୁ ମାନିବା ପାଇଁ କହିଲେ ଯାହା ଫଳରେ ମୁଁ ଭୁବନେଶ୍ଵରରେ ପଢ଼ିଲି